ମୁଁ ବାଙ୍ଗାଲୋରରୁ କାଲି ପହଁଞ୍ଚିଲି ହଁ ହଁ ହେଲେ ଆପଣ କ'ଣ ଦୋକାନ ଦେଇଛନ୍ତି

ହେଲେ କେମିତି ଚାଲିଛି ଦୋକାନଟା ଲକ୍ଷ୍ମୀ ପୂଜା ହଁ ହଁ ନାହିଁ ନାହିଁ ସମସ୍ତେ ଆସିଛୁ ଆଉ ତୁମ ଘରେ ସମସ୍ତେ ଭଲ ଅଛନ୍ତି ହଁ ହଁ ହଁ ବେପାର ଏଠି ଭଲ ହେଉଛି କି ନାହିଁ ତୁମର ଯଦି ଭଲ ଚାଲୁନି ଚାଲ ମୋ ସହିତ ବାଙ୍ଗାଲୋର ଯିବ ବାଙ୍ଗାଲୋରରେ ମୁଁ ଦେଖି ଦେବି କାମ ମୋର ତ ଭଲ ଇନକମ୍ ହେଉଛି ଆଉ ହଁ ହଁ ହଁ ପୂଜା ପୂଜି ବି କାଲି ତ ଆଉ ବୁଲିପାରିଲୁନି ଯେଉଁ ଦିନ ଯେଉଁ ଟିକେ ଭଲ ପାଗ ଥିଲା ଭଲ ପାଗ ବୋଲି ବୁଲିଛୁ ଆଉ କାଲି ତ ଯାଇପାରିଲୁନି ହଁ ହେଲେ କାଲି ଆମ ଘରକୁ କୁଣିଆ ଆସିବାର ଅଛି ହେଲେ ଆପଣଙ୍କ ଦୋକାନରୁ ତୁମ ଦୋକାନରୁ ପାର୍ସଲ୍ ଟିକେ ପଠାଇବେ କ'ଣ

ହଁ ରେଟ୍ କେମିତି ଅଛି

ଚାଓମିନ୍ ପ୍ଲେଟ୍ଟା କେତେ ଅଛି ଚାଓମିିନ୍ ପ୍ଲେଟ୍ଟା କେତେ ଅଛି ଆଉ ଚାଟ୍ଟା ବରା ବରାଟା

ହଉ ମୋ ପାଇଁ ବରା ବରା ପଚାଶ ଟଙ୍କା ଆଉ ସିଙ୍ଗଡ଼ା ବରା ଚାଟ୍ ଆଉ କମ୍ କମ୍ କରିକିନା ଟିକେ ପଠାଇ ଦେବେ ଆଉ ପାର୍ସଲ୍ ଆଉ ହଉ ହଉ ରହୁଛି ତେବେ